ହଁ କଣରେ ରଘୁ ନାଇଁରେ ପରଦିନ ଖଣ୍ଡେ ଆସିଲିରେ ତୁମର ଆଡ଼େ ବେଶୀ ଆବାଜ ଆସୁଛିରେ କ'ଣ ଆଉ କେମିତି କେମିତି ତୋର ବେପାର କେମିତି ଚାଲଛିରେ

ସେମିତି ବେପାର ନାହିଁରେ ବାଙ୍ଗଲୋରରେ ଅଛି ଜାଣିଛୁ କପଡ଼ା ତିଆରି କରିବା କମ୍ପାନୀ ଆଲ୍ଟ୍ରା ଇଣ୍ଡିଆ କମ୍ପାନୀରେ ଅଛି ଆଲ୍ଟ୍ରା ଇଣ୍ଡିଆ ଏଇ ଖାଇ ପିଇକରି କୋଡ଼ିଏ ହଜାର ଦେଉଛନ୍ତି ନା ନାଇଁରେ ମିଳିବ ନାଇଁରେ ନାଇଁ ଟୋଟାଲ୍ ହେବ ନାହିଁ ସେପଟେ ଜାଗା ହେବନାହିଁ ଆଣିବୁ ହେଲେ ନାହିଁରେ ରେଟ୍ ବେଶୀରେ ଏଠି କହୁଛି ମୁଁ ତୋତେ ସୁପରଭାଇଜର୍ ନାଁହିଁରେ ଆସିଷ୍ଟାଣ୍ଟ୍ ସୁପରଭାଇଜର୍ ଥିଲି ତେଲ ବେଶୀ ନାହିଁ ତିରିଶ ଟଙ୍କା ଲିଟର ପଟା ନାହିଁ କୋଉଠି ପ୍ୟାକେଟ ପନ୍ଦର ଟଙ୍କା କୋଡ଼ିଏ ଟଙ୍କା ଏମିତି ନାଇଁ ସେପଟେ ଗୋଟେ କେ ଜି ପ୍ୟାକେଟ୍ କି ମିଶି କୋଡ଼ିଏ ଟଙ୍କା ସେପଟେ ଗୋଟା ନାଇଁରେ ଇଏ ମନେ ଅଛନ୍ତି ମୁନି ଅଛନ୍ତି ମୁନି ସାଙ୍ଗରେ ଯିବୁ ତୁହି ପାଇବୁ ସନ୍ଧ୍ୟା ଭିତରେ ଶୁଣେ ପାଇ ବରା ଗୋଟେ ଚାରିଟା ପ୍ଳେଟ୍ ଦଶଟା ପ୍ଳେଟ୍ ପାର୍ସଲ୍ କରିଦେଇଥା ଘରେ ଖାଇବେ ତ ଖଟା ନାହିଁ ଖାଲି ଚିନି ତରକାରୀ ଟିକେ ଦେଇ ଦେଇଥା ନାଇଁରେ ସିଙ୍ଗଡ଼ା କୋଉଠି ହେବ ଅମ୍ଳ ହେବରେ ହଉ ଠିକ୍ ମୁଁ ସନ୍ଧ୍ୟାରେ ଆସିବି ହେଲେ କଥା ହେବା ସେପଟେ ହଉ ରଖଲି